ମନର ଭାବନା ଅନୁସାରେ ମୁଁ ଚିତ୍ର ଆଙ୍କିବାକୁ ବହୁତ ଭଲପାଏ ପରିବେଶ ପାଖରେ ଥିଲେ ପରିବେଶର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ମନ ଭିତରେ ଯାହା ଆସେ ତାହା ଆଙ୍କିଦିଏ ଯଦ୍ୱାରା ପିଲାମାନେ ଆଗକୁ ବଢ଼ିବାରେ ସଫଳ ହୋଇପାରିବେ ମୋ ଚିତ୍ର ଦେଖି ମୋ ଚିତ୍ର ମାଧ୍ୟମରେ ମୁଁ ଚେଷ୍ଟା କରି ଏପରି କିଛି କରିବି ଯାହା ଦ୍ୱାରା ମୁଁ ଶିଖିବା ସହିତ ମୋ ସହ ଅନ୍ୟମାନେ ମଧ୍ୟ ଶିଖିପାରିବେ ଯାହା ଦ୍ୱାରା ବ୍ୟକ୍ତି ଶୃଙ୍ଖଳିତ ହୋଇପାରିବ ତା'ର ସ୍ଥିରତା ବଢ଼ିପାରିବ ମୋର ବହୁତ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଅଛି ଯାହା ଦ୍ୱାରା ମୁଁ ଆଙ୍କିବାକୁ ବହୁତ ଭଲପାଏ ଯେପରିକି ଭଗବାନଙ୍କ ଉପରେ ଚିତ୍ର ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ପ୍ରାକୃତିକ ଦୃଶ୍ୟ ଦୁର୍ନୀତିମୂଳକ ଆନ୍ଦୋଳନ ସଂସ୍କୃତି ସାହିତ୍ୟ ସଭ୍ୟତା ଏସବୁ ବିଷୟରେ ଚିତ୍ର ଆଙ୍କିବା ମତେ ବହୁତ ପସନ୍ଦ ଚିତ୍ର ଆଙ୍କିବା ମନର କୌଶଳକୁ ବୃଦ୍ଧି କରିଥାଏ ଯାହା ଦ୍ୱାରା ଆମେ ଆଗକୁ ବଢ଼ିବାରେ ସଫଳ ହୋଇଥାଉ ଚିତ୍ର ଦ୍ୱାରା ବ୍ୟକ୍ତି ଅତ୍ୟନ୍ତ ଆନନ୍ଦିତ ହୋଇଥାଏ ଯାହା ଦ୍ୱାରା ବ୍ୟକ୍ତିର କର୍ମସ୍ଥାନ ମଧ୍ୟ ଦୃଢ଼ ହୋଇଥାଏ ଚିତ୍ର ଯେ ମଣିଷ ମନକୁ ପ୍ରଫୁଲ୍ଲିତ କରିଦେଇଥାଏ ସେତିକି ନୁହେଁ ତାହା ଆମକୁ ଆଗକୁ ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ ମୁଁ ଏପରି ଚିତ୍ର ଆଙ୍କିବାକୁ ଭଲପାଏ ଯଦ୍ୱାରା ମୁଁ ଶିଖିବା ସହିତ ମୋ ଦ୍ଵାରା ଅନ୍ୟ ପିଲାମାନେ ମଧ୍ୟ ଆଗକୁ ବଢ଼ିବାରେ ସକ୍ରିୟ ହୋଇପାରନ୍ତୁ ଯାହା ଦ୍ୱାରା ପିଲାମାନଙ୍କର ବିକାଶ ମଧ୍ୟ ସମ୍ଭବ ହୋଇପାରିବ ମୁଁ ଯେପରି ଆଗକୁ ବଢ଼ିବାରେ ସଫଳ ହୋଇପାରୁଛିି ସେହିପରି ମୋ ସହିତ ଅନ୍ୟମାନେ ମଧ୍ୟ ବଢ଼ିପାରନ୍ତୁ ମୁଁ ଚିତ୍ର କିପରି ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବ ସେଥିପାଇଁ ମୁଁ ଅଧିକ ଗୁରୁତ୍ୱ ଆରୋପ କରିଥାଏ